ଆମ ସ୍ଥାନୀୟ ବଜାରରେ କୃଷିଜାତ ଦ୍ରବ୍ୟ ପାଇବାରେ ଲୋକମାନେ ବହୁତ ପ୍ରକାର ଅସୁବିଧା ହେଉଚନ୍ତି ଯେମିତି କୃଷକମାନଙ୍କ ପାଇଁ ଏଠି ମଣ୍ଡି ନାହିଁ କି ବଜାର ନାଇଁ ଯଦି ବଜାର ନାଇଁ ତ ସେମାନେ ଯାଆନ୍ତି ନୟାଗଡ଼ ନୟାଗଡ଼କୁ ଗଲେ ବହୁତ ବାଟ ଦୂରବାଟ ହୋଇଯାଉଛି ତେଣୁ ଯିବା ଆସିବାରେ ତାଙ୍କ ସମୟ ପଳେଇଯାଏ ଯଦି ଆମ ପାଖାପାଖି ଅଞ୍ଚଳରେ ଯଦି କୌଣସି କୃଷିଜାତ ଦ୍ରବ୍ୟ ଦୋକାନ ବିକ୍ରି ହୁଏ ତାହେଲେ ଲୋକମାନେ ଏଇ ପାଖରୁ କିଣିପାରିବେ ଧର କିଛି ସାର ହେଉ ବା ଇଏ କୀଟନାଶକ ଔଷଧ ହେଉ କିଣିବାକୁ ହେଲେ ସେ ନୟାଗଡ଼ ଯାଆନ୍ତି ନହେଲେ ରଣପୁରକୁ ଯିବେ ଏଇ ପାଖାପାଖି ପାଖାପାଖିରେ କିଛି କୃଷିଜାତ ଦ୍ରବ୍ୟ ମିଳେନି ଆଉ କୀଟନାଶକ ଔଷଧ ମିଳେନି ଆମେ ଆଲୋଚନା କରିବା ବିଭିନ୍ନ ପ୍ରକାର ଆଲୋଚନା ମାଧ୍ୟମରେ କୃଷକମାନଙ୍କର କେମିତି ସୁବିଧା ହେବ ତେଣୁ ଆମେ ସବୁ ଲୋକଙ୍କୁ ମିଶିକି ଗୋଟିଏ ମିଟିଙ୍ଗ କରିଥିଲୁ ଏଇ ମିଟିଙ୍ଗ ମାଧ୍ୟମ ଜଣେଇପାରିଥିଲୁ